ଆମେ ସବୁ ପିଲା ଆମେ ଚୁଲାରେ ଏକାରେ ରୋଷେଇ କରୁ ସଭିଏଁ ରାନ୍ଧିକି ଖାଉ ଆମେ ସାଙ୍ଗ ସାଥି ମିଶିକି ଯେତେବେଲେ ଆମେ ପିକନିକ୍ ଯାଉ ଭୋଜି କରିବା ଯାଉ ସେଥିରେ ଆମେ ସବୁବେଲେ ଆମେ ସେ ଚୁଲା ବ୍ୟବହାର କରୁ ଚୁଲାରେ ଏକା ରାନ୍ଧୁ ଚୁଲାରେ ରାନ୍ଧିଲେ ଖାନା ଟା ଟେଷ୍ଟ୍ ଆସେ ଭଲ ଲାଗେ ସବୁବେଲେ ଆମେ ଚୁଲା ରେ ଏକା ରାନ୍ଧିକି ଖାଉ ଆଉ ଗ୍ୟାସ୍ରେ ଇଣ୍ଡୋକ୍ସନ୍ରେ ସେଠାରେ ବିଭିନ୍ନ ରାନ୍ଧିବା ପାଇଁ ଭଲ ଲାଗେନି ରାନ୍ଧିଛୁ ଏକା ଯେ ସେଠିରେ କଣ ଟା କି ସେ ଗ୍ୟାସ୍ରେ ଆଉ ଇଣ୍ଡୋକ୍ସନ୍ରେ ରାନ୍ଧିଲା ବେଲେ ଖାନା ଟା ବହୁତ ଟେଷ୍ଟ୍ ଆସେନି ଯେଉଁ ଯେଉଁ ଖାନା ତମେ ତରକାରୀ ହଉ ବା ଯେଉଁ ଯେଉଁ ଜିନିଷ ଭାତ ଡାଲି ଯେଉଁ ଜିନିଷ ବନାଇବ ଗ୍ୟାସ୍ ଜିନିଷ ଫଳରେ ଟେଷ୍ଟ୍ ଲାଗେନି ସେଇଟା ଏମିତି ଗୁଟେ ପାଣି ମିଶାଇକି ଗୁଟେ ଏଇଟା ହେଇଯାଏ ଆଉ ଚୁଲାରେ ରାନ୍ଧିଲେ କ'ଣ ହବ ଯେ ଯେ ଅଗ୍ନି ଆସିକି ସେଇଟା ଗୁଟେ ବହୁତ ଭଲ ଲାଗେ ଟେଷ୍ଟ୍ ଆସେ ହେ ଟେଷ୍ଟ୍ ଆସିଲା ପରେ ବହୁତ ଭଲ ଲାଗେ ସେଇଟା ରାନ୍ଧିକି ଖାଇଛୁ ଆମେ ଆମେ ଯେତେବେଲେ ସାଙ୍ଗ ସାଥି ଭୋଜି କରିକି ଆସିବୁ ଆସିଲା ଭିତରେ ଆମେ ବହୁତ ବହୁତ ଜାଗା ରେ ଆମେ ସବୁବେଲେ ଚୁଲା ବ୍ୟବହାର କରୁ ଆଉ ଘରେ ଆମ ଘରେ ମଧ୍ୟ ଚୁଲା ବ୍ୟବହାର କରିକି ଆମେ ରାନ୍ଧିକିରି ଖାଇ ଖାଉ ସେଥିରେ ଆମେ ଗତ କାଲି ଆମେ ପିକନିକ୍ ଯାଇଥିଲୁ ସେଥିରେ ବି ଆମେ ଚୁଲାରେ ରାନ୍ଧିକିରି ଖାଇ